ମୁଁ ଆମ ବଗିଚାରେ ଗୋଟିଏ ସୁନ୍ଦର ବଗିଚାଟିଏ କରିଛି ସେଠାରେ ଅନେକ ଗୁଡ଼ିଏ ଫୁଲ ଫଳ ଆଦି ମନୋହର ବୃକ୍ଷଲତା କୁ ଜଗାଇଛି ସେଠାରେ ଯେତେବେଳେ ମୁଁ ବଗିଚାକୁ ଯାଏ ସେତେବେଳେ ମୁଁ ସେଠାରେ ମୋର ମୁଗ୍ଧ ହୋଇଯାଏ ତା'ର ଫୁଲ ଗୁଡ଼ିକ ତା'ର ଫଳ ଗୁଡ଼ିକ ମୋତେ ତାଙ୍କର ପାଖକୁ ଆଣିବା ପାଇଁ ଆକୃଷ୍ଟ କରିଥାଏ ସେଠାରେ ମୋ ମନ ବ୍ୟାକୁଳ ହୋଇ ପାଞ୍ଚ ଛଅ ଘଣ୍ଟା ସେହିଠାରେ ମୁଁ ବିତିଯାଏ

ଘରକୁ ଯିବାକୁ ମନ ଲାଗେ ନାହିଁ ବଗିଚାରେ ଏମିତି ବୁଲୁଥାଏ ଅଭୁଲା ଅଭୁଲା ଫୁଲମାନଙ୍କୁ ଦେଖୁଥାଏ ଫଳଗୁଡ଼ିକ ମିଠା ମିଠା ଖାଇ ଚାଖିବାକୁ ମନ କରୁଥାଏ ଏମିତି ସ୍ୱପ୍ନରେ ମୁଁ ବଗିଚାରେ ବସିଥାଏ ବୋଲି ଲାଗୁ ଥାଏ କିନ୍ତୁ ଗୋଟିଏ ଅଭାବରୁ ମୁଁ ବହୁତ ଦୁଃଖିତ କାରଣ ବନ୍ୟଜନ୍ତୁର ଶିକାର ହେଇ ଆମ ବଗିଚାରେ ବହୁତ ଅଦୁଷ୍ଟ କରିଥାନ୍ତି ଗଛ ଗୁଡ଼ିକ ଭଙ୍ଗା ଭୁଙ୍ଗି କରି ମାଙ୍କଡ଼ ମାନେ ଆ ପଶି ଆସି ଗଛ ଗୁଡ଼ିକ ଭାଙ୍ଗି ଦେଇଥାନ୍ତି ଓ ସେଥିରେ ବହୁତ ଫଳ ଗୁଡ଼ିକ ଝଡ଼ି ତଳେ ଝଡ଼ିପଡ଼ି ନଷ୍ଟ ହୋଇଯାଏ ଫୁଲ ଗୁଡ଼ିକ ଝଡ଼ିପଡ଼ି ନଷ୍ଟ ହୋଇଯାଇ ଥାଏ ତେଣୁ ମୁଁ ବହୁତ ଦୁଃଖିତ ହୋଇଥାଏ ଓ ବନ୍ୟଯନ୍ତୁ ଗୁଡ଼ିକରୁ କିପରି ଆମ ପରିବେଶକୁ ରକ୍ଷା କରିପାରିବି ସେଥିପାଇଁ ମୁଁ ବହୁତ ଚିନ୍ତାରେ ପଡ଼ିଥାଏ ସେଗୁଡ଼ିକ ପରିବେଶରୁ ରକ୍ଷା କରିବା ପାଇଁ ମୁଁ ଆମ ବାରିଆଡ଼ରେ ଚାରିଆଡ଼ରେ ତାର ବା ଲୁହା ତାର ବା ବାଡ଼ ଗୁଡ଼ିକ ଦେଇ ଦେଇ ଦେଇ ଦେଇ ଥାଏ ଦେଇଛି ତେଣୁ ସେଗୁଡ଼ିକ ଦେଲା ପରେ ବନ୍ୟଜନ୍ତୁୁର ଆକ୍ରମଣରୁ ଶିକାର କରିବା କରିପାରିବ ବୋଲି ମୁଁ ଆଶା କରୁଛି